ଆମକୁ କାଳିଆ ଯୋଜନା ପଇସା ଦେଲେ ଘର ବି ଇନ୍ଦିରା ଆବାସ ଘର ଦେଲେ ଆଉ ଦେହପାହା ହେନେ ଅପରେସନ୍ ଇଏରେ ଦେଖେଇଲେ ବିଜୁ କାର୍ଡ଼ରେ ଇଏ ହେଉଛି ଅପରେସନ୍ ହେନୁ ଆମକୁ ପଇସା ଯୋଗେଇଲେ ଆଉ କାଳିଆ ଯୋଜନା ପଇସା ଦେଲେ ଘର ବି ଦେଲେ ଆଉ ଚାଉଳ ବି ଦେଉଛନ୍ତି